ଆମ ଗାଁ ରେ ନାଚ ଗୀତ ସବୁଗୁଡ଼ିକ ହୁଏ ଆମ ଗାଁର ସବୁ ଲୋକମାନେ ମନର ଗୀତ ନାଚ ଦେଖି ମନୋରଞ୍ଜନ କରନ୍ତି ମନୋରଞ୍ଜନ କରିବା ସାରିବା ପରେ ଆମ ଗାଁରେ ବହୁତ ଖେଳ ହୁଏ ଖେଳ ହୋଇ ସାରିବାରେ ଲୋକ ଦେଖି ବହୁତ ମନୋରଞ୍ଜନ କରି ଘରକୁ ଫେରନ୍ତି